ଗ୍ରାମାଞ୍ଚଳର ସାଂସ୍କୃତିକ ପରିଚୟ ବା ପରମ୍ପରାକୁ ବଜାଇ ରଖିବାପାଇଁ ଖେଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ କାରଣ ପରସ୍ପର ଗାଁ ବା ଗୋଟିଏ ଅଞ୍ଚଳ ଅଞ୍ଚଳର ଖେଳାଳିମାନେ ଖେଳିବା ଦ୍ୱାରା ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନ ହୋଇଥାଏ ଓ ଅଞ୍ଚଳର ସଂସ୍କୃତି ମଧ୍ୟରେ ବଣ୍ଟନ ହୋଇଥାଏ ତେଣୁ ଖେଳ ଦ୍ୱାରା ଏହା ଦୁଇଟି ଅଞ୍ଚଳ ବା ଭିନ୍ନ ଭିନ୍ନ ଗାଁ'ର ସଂସ୍କୃତି ବିଷୟରେ ବହୁତ ଗୁଡ଼ିଏ ପ୍ରଭାବ ପକାଇଥାଏ ଓ ଆମକୁ ଆଗକୁ ଭାଇ ଭାଇ ହୋଇ ଚଳିବାରେ ମଧ୍ୟ ସାହାଯ୍ୟ କରିଥାଏ